ମୁଇଁ ଗୁଟେ ହୋଟେଲ୍କେ ଖାଇ ଯାଇଛେଁ ସେ ହୋଟେଲ୍ରେ ଖାଇ ପିଇ ସାରଲି ଆରୁ ପେମେଣ୍ଟ୍ କଲି ପେମେଣ୍ଟ୍ କଲି ଯେ ସେ ସେନୁ କଇଲେ କି ନାଇଁ ପେମେଣ୍ଟ୍ ନାଇଁ ଆସ୍ବାର୍ ତାଲ୍ କଇଲେ ଫେର୍ ମୁଇଁ କଇଲି ଠିକ୍ ମୁଇଁ ତ ସ୍କାନର୍ରେ ତୁମର୍ ପେମେଣ୍ଟ୍ କରିଦିଛେଁ କଇଲି ଯେ ସେମାନେ କଇଲେ ନାଇଁ ପେମେଣ୍ଟ୍ ନଇଁ ଆସେ ତ ଦେଖୁନ୍ ଭଲ୍ରେ ଦେଖିଦିଅ ଟିକେ ଯେଇଥିବା ବଇଲି ସେମାନେ କଇଲେ ନାଇଁ ନାଇଁ ତ ନାଇଁଆସି ତ ମୁଇଁ କହିଲି ହଁ ଟିକେ ମୁଇଁ ନେଟ୍ ସ୍ଲୋ ଥିବା ହେନ୍ତା ନେଟ୍ ସ୍ଲୋ ଥିବା ବଲେ ତ ନାଇଁ ଯାଇଥିବା ଯେ ଫିର୍ ବି ଟିକେ ଟ୍ରାଏ କର ଦେଖ ଭାଏଲ୍ ନେଟ୍ ସ୍ଲୋ ହେଇଥିବା ବୋଲି ମୁଇଁ କହିଲି ଫିର୍ ବି ଯେ ସେମାନେ ହଁ କଇଲେ ତା'ର୍ ପରେ ଚେକ୍ ବି କଲେ ଫେର୍ ବି ସେ ପଇସା ନାଇଁ ଆଇଲା ବୋଲି ବହୁତ୍ ବେଲ୍ନୁ ଏନ୍ତା କୁହାବୁଲା ହେଇଗଲୁଁ ଆରୁ ଫେର୍ ବନେ ଘାଏ ଗଲା ବୋଲେ ତାଙ୍କର୍ ପାଖକେ ସେ ପଇସାଟା ଗଲା ଆରୁ ସେମାନେ ଦେଖ୍ଲେ ସେଟାକେ ବି ଆଉ ବଇଲେ ସେ ମୋତେ ବି ଦେଖ୍ଲେ ସେ ପଇସା ଦେଖ୍ଲେ ଗଲା କି ମୋତେ ବି ଧନ୍ୟବାଦ୍ କହିଲେ ଆଉ ମୁଇଁ ବି ଧନ୍ୟବାଦ୍ କହିକିନା ପଲେଇଆସ୍ଲେ